ହ୍ୟାଲୋ ସୁବ୍ରତ ଭାଇ କେତେ ଲାଗ୍ବା ସେ ଗାଡ଼ି ଯେନ୍ କାର୍ଟେ ଯେନ୍ ବୁକ୍ କରିଥିନି କେନ୍ ଅଛ ଦେଖନ ଗୋଟେ ଠାଣ୍କେ ଯିବା ଘଣ୍ଟେ ଘଣ୍ଟେ ଦୁଇ ଘଣ୍ଟା ଟାଇମ୍ ହେଲା ଯୋଉ ବହୁତ୍ ଟାଇମ୍ ହେଲାନ ବହୁତ ହେଲା ଘଣ୍ଟେ ବହୁତ ଘଣ୍ଟେ ବହୁତ କହିକା ପଚାଶ ମିନିଟ୍ ଏନ୍ତା ଅଧା ଘଣ୍ଟା ଯେମି ଗାଡ଼ି କେନ୍ତା ହେଲା କେରଲା ଏଇଟା ତମେ ତ କହିଥିଲ ଘଣ୍ଟେ ଦେଖତ ତିନ୍ ଘଣ୍ଟା ହେଲାନ ଏଟା ଏତେ ଲୁଟ୍ କରୁଛନା କ'ଣ ସେନାକ ପରା ରାତି ଯିବାର ଥିଲା ପୁରା ରାତିକ ସଜବାର୍ ଥିଲା ଆଉ ତିନ୍ ଘଣ୍ଟା ଯେନ୍ତା ଲାଗ୍ବାର୍ ଥିଲା ଏତେ ଏତେବେଲେ କିନା କହ ତ ହେନ୍ତା ଯେବି ଲେଟ୍ କରିଥା ମୁଲଗାନ କହିଥଲିକିିନି କାର୍ଟେ ବୁକ୍ କରିଥିଲ ଯି ତମେ କେଲ ମ ବହଲେ କହନ୍ତ ତମେ ଆ ଯଦି ନିଆ ମୁଁ ଅଲଗାକି କହିିବି ବୁକ୍ କରିତିଥି ଅଲଗାକି ନେଇତିଥିକିିନି ତମେ କହିଦେଲ କେନ୍ତା କରମି ଏହାତି ଅଲଗା କି କହିବା କି ଏହା ଯିମି ଅଲଗା ଅଲଗାାନ ଯିଛି ଏନ୍ତାନି କର ତ ଆଗୁନ କହି ବୁକ୍ଟି ଡ଼େରି ଗଲା ଆଜି ଯେଇ ନେଇଁ ପାରେ ଏନ୍ତା ସେନ୍ତା କାର୍ ଧରିକିି ତ କହିଦେଇଥାତ ଆମେ ତମକୁ ନିଆ ନିଆଁ ତ ହେନ୍ତା କାଁହେଲେ ଗଲେ କ'ଣ ଯଦି ତ ମୁଁ ଗାଡ଼ି ନେଇ ଆନ୍ବ ଅଲଗା ନା ଆମେ କହିଥିତୁ କି ଗାଡ଼ି ଆନ ବୋଲତି ତୁ ତଳେ ଆମେ ଯେ ବରାତି ବରାତି ସେ ଗାଡ଼ିର ନବାରୁଛେ ତର ବଲ୍ ହତା ହୋଇଗଲା ତମେ ଆଗୁ କହିଦି ତ କି ତୁମ ଗାଡ଼ି ମିନି ନିପାରେନ୍ତା ସିନା ବଲେ ଆ ତମେଇଥି ହେ ଗାଡ଼ି କି ନ ଖୋଜମୁ ହେଟା ତ ତମଁ କହି ତୁ ଆଗୁ ତା ବୁକ୍ କରିଥିଲ ତୁ ଗାଡ଼ି ଅଲଗା କାନା ଗାଡ଼ିତି ତା ଗାଡ଼ି ଆମେ ଯେସି ତୁ